ଟେକ୍ନୋଲୋଜି ଆସିବା ଦ୍ୱାରା ଆମକୁ ବହୁତ ପ୍ରକାର ସୁବିଧା ମିଳିଛି ସବୁପ୍ରକାର ମାନେ ଦେଶ ବିଦେଶର ଖବର ଆମେ ଜାଣିପାରୁଛେ ଆଜିକି ପାଞ୍ଚବର୍ଷ ତଳେ କି ଦଶ ବର୍ଷ ତଳେ ଆମେ ଏ ସବୁ ବି ଜାଣିପାରୁନଥିଲେ ଆମେ ଘରେ ରହିକି ମୋବାଇଲରେ ଆମେ ଗୋଟିଏ ସେକେଣ୍ଡରେ ବି ଦେଶ ବାହାରେ ଦେଶରେ ବି ଖବର ଆମେ ଜାଣିପାରୁଛେ ଆଜି କିଛି ବି କେଉଁଠି କିଛି ଯେତେ ପ୍ରକାର ସୁବିଧା ଅସୁବିଧାକୁ କିଛି ବି ଆମେ ଦେଖିପାରୁଛେ ଯେ ଜାଣିପାରୁଛେ ଯେ ଏଇ ଜାଗା ଏମିତି ସେ ଜାଗା ସେମିତି ଏଇ ସବୁ ଆମେ ଜାଣିପାରୁଛେ ଟେକ୍ନୋଲୋଜି ହେବାର ଆଉ ଗୋଟିଏ ଫାଇଦା ହେଉଛି କଣ ନା ଆମେ ଏଇଠୁ ରହିକି ଆମେ ପାଞ୍ଚଶହ ଛଅଶହ ହଜାର କିଲୋମିଟର ପର୍ଯ୍ୟନ୍ତ ଆମେ କଥା ଗୋଟିଏ ସେକେଣ୍ଡରେ ଆମେ ଜଣେଇ ପାରୁଛେ ହାଁ ଆଉ ବହୁତ ପ୍ରକାର ସୁବିଧା ବହୁତ ଭଲ ଜିନିଷ ବି ଆମକୁ ଦେଖିବାକୁ ମିଳୁଛି ଜାଣିବାକୁ ମିଳୁଛି ଟେକ୍ନୋଲୋଜିର ଆହୁରି ଭଲ ଭଲ ଆଗକୁ ଆଗକୁ ଟେକ୍ନୋଲୋଜି ବଢ଼ି ଚାଲିଲେ ବି ଆହୁରି ଭଲ ସୁବିଧା ଆମେ ଜାଣିପାରିବା ଆଉ ଟେକ୍ନୋଲୋଜିର ବହୁତ ବହୁତ ପ୍ରକାର ସୁବିଧା ଫାସିଲିଟି ଜାଣିବାକୁ ଆମକୁ ମିଳୁଛି ତା ସହିତ ବାହାର ଦେଶ କ'ଣ କେମିତି କେଉଁ ଭଳିଆ ରହୁଛନ୍ତି ଲୋକ ଆମେ ସବୁ ଜାଣିପାରୁଛେ ଆମ ଦେଶର ଲୋକ କେମିତି ରହୁଛନ୍ତି କେଉଁଠି କିଛି ପ୍ରକାର ଖବର ହେଲେ ଗୋଟିଏ ସେକେଣ୍ଡରେ ଆମେ ବି ଜାଣିପାରୁଛେ ଆଉ ଯେକୌଣସି ବି ଯେଉଁ ଜାଗାରେ ଯିଏ ବି ରହିଲେ ଆମେ ଜାଣିପାରୁଛୁ ଟେକ୍ନୋଲୋଜି ଦ୍ୱାରା ଜାଣିପାରୁଛେ ଏଇ ଲୋକ ଏଇ ଜାଗାରେ ଅଛନ୍ତି ଆଉ ଆମେ ବି ଚାହିଁଲେ ବି ସେ ଲୋକକୁ ଆମେ ଯାଇକି ସାଙ୍ଗେ ସାଙ୍ଗେ ଯାଇକି ପହଞ୍ଚି ପାରିକି ଧରିପାରିବା କି ଏଇ ଜାଗାରେ ପହଞ୍ଚି ପାରିବା ଠିକ ଜାଗାରେ ଆଉ ଆମକୁ ଅସୁବିଧା ବି କେଉଁଥିରେ ହେବନି ଟେକ୍ନୋଲୋଜିର ଏହିସବୁ ବେନିଫିଟ ଏବଂ ଆମେ ବହୁତ ପ୍ରକାର ପ୍ରମୁଖ କାମଟା ସହଜରେ ଆମେ କରିପାରୁଛେ